ଆମେ ବିଭିନ୍ନ ପ୍ରକାରର ପଶୁ ଗାଈ ହେଉ କି ଛେଳି ହେଉ ଯୋଉ କିଣିଥାଉ ତାହାର ଚେହେରା ଦେଖି ତା'ର ଶରୀର ସୁସ୍ଥ ଅଛି କି ନାହିଁ ତା'ର ହୃଷ୍ଟପୃଷ୍ଟ ଚେହେରାରୁ ହିଁ ଜଣାପଡ଼ିଥାଏ ସୁସ୍ଥ ପଶୁର ବହୁତ ଭଲ ଲକ୍ଷଣ ଥାଏ ସେ ଶୀଘ୍ର ଖାଦ୍ୟ ଖାଇକି ହଜମ କରିପାରୁଥିବ ଏବଂ ଭଲ କ୍ଷୀର ମଧ୍ୟ ଦେଉଥିବ ଆମେ ଏଥିପାଇଁ ପଶୁ ଗୋପାଳନ ପାଇଁ ପଶୁ ଡକ୍ଟର୍ର ପଶୁ ଡାକ୍ଟରର ପରାମର୍ଶ ନେଇ ଗାଈ କିଣିଥାଉ